ଆମର୍ କ୍ଷେତ୍ର ଥି କୃଷି ବିଭାଗ ବେଲେ ବହୁତଟି ଆମେ ଉନ୍ନତି କରିଛୁ ଆର୍ ଡେଭଲପ୍ମେଣ୍ଟ ବି ଆଣିଛୁଁ ଆମ ଧାନ ଥିବି କୁଇଣ୍ଟାଲ୍ ପିଛା ଆମର୍ ଜାଣି କରି ଆମର୍ ପଇସା ମିଳୁଛେ ପନିପରିବା ଥିବି

ପଇସା ବି ମିଳୁଛି ଧରୁନ ଆମର୍ ଫୁଲକୋବି ଗୋଟେ ହେଲା ବନ୍ଧାକୋବି ଗୋଟେ ହେଲା ବାଇଗଣ କଞ୍ଚାମିରଚା ଅନେକ ପନିପରିବା କୃଷିକ୍ଷେତ୍ର ଆମେ ଆମର ଅଞ୍ଚଳୁ ଥି ଯୋଗାଉଛୁଁ ମୁଙ୍ଗଫଲୀ କୁଇଣ୍ଟାଲ୍ ଆମର୍ ପନିପରିବା ସେଇଟା ବି ପ୍ୟାକେଟ୍ ହିସାବ କୁଇଣ୍ଟାଲ୍ ହିସାବ ବିକ୍ରି ହେଉଛେ ଭରିଆ ଆମଦାନୀ ହେଉଛେ ଆରୁ ଆମର୍ ସୋରିଷ ବି ବଢ଼ିଆ କୁଇଣ୍ଟାଲ୍ ବିକ୍ରି ହେଉଛେ ଧାନ ବି ବହୁତ କୁଇଣ୍ଟାଲ୍ ବିକ୍ରି ହେଉଛେ ସେଟା ଆମେ କାର୍ଡ଼ ହିସାବରୁ ମିଳୁଛେ ଆର୍ ସୁନ୍ଦର ଭାବେ ଆମର୍ କୃଷି ବିଭାଗ ଆମେ ସେତେ କ୍ଷେତ୍ର ବହୁ କରିପାରୁଛୁଁ ଆମର୍ ଯେନ୍ କୃଷିମାନେ ଅଛନ୍ ସେ ଧାନର ବି ବଢ଼ିଆ ଯତ୍ନ ନେଇ କରି କୃଷକ ଖତ ଦେଇ କରି ବଢ଼ିଆ ସିଏ ଯତ୍ନ ନେଉଛନ୍ ସେ ପାଉଛନ୍ ସେନ୍ତା ହେକ୍ଟର ପ୍ରତି ପନିପରିବା ମଧ୍ୟ ସେନ୍ତା ପରିଶ୍ରମ କରୁଛନ୍ ଯେ ସେ ଅନୁସାରୁ ସେମାନେ ବି ଭଲ ପନିପରିବା ପାଇପାରୁଛନ୍ ସେଟା ଦେଖବାକେ ବି ବହୁତ ସୁନ୍ଦର ଥିସି ମାର୍କେଟ ନ ସାଙ୍ଗେ ସାଙ୍ଗ ସେଟା କୁଇଣ୍ଟାଲ୍ ଅଧିକ ଦାମ ନେଇ କରିକରି ନେଇପାରୁଛନ୍